ଭାରତରେ ସବୁଠାରୁ ବଡ଼ ପର୍ବ ଛୁଟି ଦିଆହୁଏ ରଜ ପର୍ବ ଆଉ ଦଶହରା ପର୍ବ ଗ୍ରୀଷ୍ମ ଛୁଟି ଏସବୁ ଦଶହରା ପର୍ବରେ ଦୁର୍ଗା ପୂଜା ହୁଏ ଆଉ ପିଲାମାନେ ସବୁ ଯାଆନ୍ତି ଆମେ ବି ଯାଉ ଦଶହରା ଦୁର୍ଗା ମାଆଙ୍କୁ ଦର୍ଶନ କରିବା ପାଇଁ ଯାଉ ବୁଲି ଦେଖୁ ବିଭିନ୍ନ ରକମରେ ଜିନିଷପତ୍ର କିଣୁ ଖାଇପିଇ ଭଲ ମନ୍ଦ ଜିନିଷ ସବୁ ଖାଇପିଇ ପିଲା ସବୁ ସଫୁ ସକ ହୁଅନ୍ତି ନେଇକିରି ଆସୁ ବୁଲି ବାଲିକରି ତାପରେ କୁଆଁରପୁନେଇ ପର୍ବ ହୁଏ ବୃନ୍ଦାବଦୀ ମା' ପୂଜା ହୁଅନ୍ତି ସଖାଳୁ ସୂର୍ଯ୍ୟ ଆଞ୍ଜୁଳି ଖଇ ଆଞ୍ଜୁଳି ସୂର୍ଯ୍ୟଙ୍କୁ ଟେକନ୍ତି ଆଉ ନୂଆ ଜାମା ଫାମା ପିଲାମାନେ ସବୁ ପିନ୍ଧିକରି ଆନନ୍ଦ କରନ୍ତି ରାତିରେ ଚମରା ପୂଜା ହୁଏ ଚାନ୍ଦ ବନ୍ଦା ହୁଏ ଏମିତି କୁଆଁରକୁ ନେଇ ପର୍ବ ରଜପର୍ବ ରଜ ଆମର ବସୁମତୀ ମା'ଙ୍କର ପୂଜା ହୁଏ ରଜପର୍ବ ତିନି ଦିନି ଚାରି ଦିନି ରଜପର୍ବ ପ୍ରଥମ ରଜ ସଜବାଜ ଆଉ ଚାରି ଦିନ ପର୍ବ ହୁଏ ଚାରି ଦିନଯାକ ପିଲାମାନେ ସବୁ ବିଭିନ୍ନ ରକମର ପିଠାପଣା ଭଲମନ୍ଦ ହୁଏ ଆଉ ଦୋଳି ଲଗା ହୁଏ ଦୋଳି ଖେଳନ୍ତି ପିଲାମାନେ ରଜ ପାଳନ୍ତି ତା' ସାଙ୍ଗରେ ବି ଘର ପରିବାର ବି ସମସ୍ତଙ୍କର ରଜ ପର୍ବ ହୁଏ ହାଁ ବର୍ଷରେ ଥରେ ସେ ବି ବହୁତ ଖର୍ଚ୍ଚ ହୁଏ ଆନନ୍ଦ ସହିତ ପାଳନ ହୁଏ କାର୍ତ୍ତିକ ମାସରେ କୁଆଁରପୁନେଇଁ ଜ୍ୟେଷ୍ଠ ମାସରେ ରଜ ଆଉ ତାପରେ ପରେ ଏଇସବୁ ଓଷା ପୁନେଇଁ ପର୍ବ ଲାଗି ରହିଥାଏ ସରସ୍ଵତୀ ପୂଜା ଗୋଟିଏ ମାଘ ମାସରେ ଶ୍ରୀପଞ୍ଚୀ ଆଉ ସରସ୍ଵତୀ ମା'ଙ୍କୁ ପୂଜା କରାହୁଏ ଆମ ଗାଁର ବହୁତ ଆଡ଼ମ୍ବରରେ ପୂଜା ହୁଏ ଆଉ ଭୋଜି ଭାତ ହୁଏ ପାଞ୍ଚ ଦିନେ ସରସ୍ଵତୀ ମା'ଙ୍କୁ ବୁଡ଼ାନ୍ତି ଭୋଜି ଭାତ କରନ୍ତି ନାଚ ଗୀତ କରନ୍ତି ଏମିତି ସବୁ ହୁଏ ଗଣେଶ ପୂଜା ଭାଦ୍ରବ ମାସରେ ବି ଗଣେଶ ପୂଜା ହୁଏ ତା' ଦେହରେ ମେଳଣ ଫୁଲ ସବୁ ହୁଏ ପାଞ୍ଚ ଦିନ ଠାକୁର ବୁଡ଼ା ହୁଏ ଭୋଜିଭାତ ହୁଏ ବାର ମାସରେ ତ ତେର ପର୍ବ ଚାଲିଛି ଆଉ କେତେ କହିବୁ କେତେ ଧରିବୁ